ବ୍ୟବସାୟୀ ଆରମ୍ଭ କରିବା ସମୟରେ ବ୍ୟବସାୟୀମାନେ ବହୁ ଏଇ ସବାଇ ଘାସ ହେଲା ଆମର ବ୍ୟବସାୟୀ ତ ସେଇଟା ସମସ୍ତେ ଆରମ୍ଭ କଲା ବେଳେ ସମସ୍ତେ ତ କହୁଥିଲେ ଏଥିରେ ଲାଭ କରିପାରିବ ନ କରିପାରିବ କେନ କରୁଛ ଆମର ତ ଗାଁରେ ବଣ ଅଛି ପତ୍ର ଆଣିଲେ ଚଳି ପାରିଥାନ୍ତି ମୁଁ ଚେଷ୍ଟା କଲି ମୁଁ ଥରେ ବ୍ୟବସାୟୀ କରେ ଦେଖିବା ସେଇଠି ଲାଭ ହେଉଛି କି ନ ହେଉଛି ବଢ଼ିଆ ଅବଶ୍ୟ ଚାଲିଲା ଲୋକମାନେ କିଣିକି ନେଲେ ବୋବେଇ ବୋଟଲେ ଦୌଡ଼ି ବସିଲେ ଅବଶ୍ୟ ବଢ଼ିଆ ଚାଲିଲା ଏଥର ତ ଚାଲିସ୍ ସେଇଟାରେ ଆମ ସଂସାର ଚାଲିଛି ଛୁଆମାନଙ୍କୁ ପାଠ ପଢ଼ା ଚାଲିଛି ଆମ ଘର ଖର୍ଚ୍ଚ ଚାଲିିଛି ତା ତା ସାଥିରେ ଆମର ବଣ ଅଛି ନା ଘରେ ପତ୍ର ଅଛି ଆଣି କି ସେଇକା ସିଲେଇ କଲେ ତାକୁ ଦନା ବିକ୍ରି କଲେ ଆମର ସବୁ ପଇସା ହବ ସେଥିରେ ଆମ ଛୁଆ ପିଲା ଆମେ ସ୍ୱାମୀ ସ୍ତ୍ରୀ ସମସ୍ତେ ଚଳୁଛେ ଗଣ ପତ୍ର ସିଲେଇ କରିବା ଲୋକ ପାଖରୁ କିଣି କି ଆଣିବା ଆଉ ବିକ୍ରି କରିବା ଆଉ ଆମର ଥିଲା ସବୁ ପ୍ରକାର ବିଜିନେସ୍ ଚାଲିଛି ଏଠିକାର ଗାଁ ଲୋକମାନେ କିଏ ଦୋକାନ୍ କରିଛନ୍ତି କିଏ ଅଲଗା ବ୍ୟବସାୟୀ କରିଛି କିଏ ସବୁ ପ୍ରକାର ଏଇଟା ସେଇଟା କରି କି ଆମ ଗାଁ ଲୋକମାନେ ଚାଲିଛନ୍ତି ଦୋକାନ୍ରେ ଆମର ବି ସେମିତି ସବୁ ସୁବିଧାରେ ଚଲା ହେଇଛି ଦେଖିଲା ଆସୁ ସବାଇ ସବାଇ ଚାଷରେ ଆମର ତ ଭଲ ଲାଭ ହେଲା ସେଇଠୁ ଆମେ ଆହୁରି ତ ଆମକୁ ସରକାର ତରଫରୁ ପଇସା ମିଳି ଥିଲା ଆଉ ଟିକେ ଆମର ବ୍ୟବସାୟୀଟା ଉନ୍ନତି ହେଇଥାନ୍ତା ଆଉ ଆମର ତ ସେତ୍କି ରେ ହେଇ ପାରୁନି ଟିକେ ହେଇଥାନ୍ତା